ଓଡ଼ିଶାର କୃତିମ ବୁଦ୍ଧି ବିଷୟରେ ଅଧିକ ଖେଳ ଖେଳନ୍ତି ତ ଆମ ସରକାର ଖେଳ ସାମଗ୍ରୀ ଦିଅନ୍ତି କି ଫୁଟବଲ୍ କ୍ରିକେଟ ବଲ୍ ତା'ପରେ ବ୍ୟାଟ୍ ଏ ଭଲିବଲ୍ ଏସବୁ ଦିଅନ୍ତି ସରକାର ତ ଆମ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଅନ୍ତି ତ ଏସବୁ ଆମକୁ ଖେଳିବାକୁ ମିଳେ ତ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟର ବ୍ୟବହାରରୁ ଜାଣିପାରୁ ବିି ତ ଖେଳ ଖେଳିପାରୁ ତ ସ୍କୁଲରେ କଲେଜରେ ସବୁରେ ସରକାର ନବୀନ ପଟ୍ଟନାୟକ ଆମ ଦେଇକି ଦେଇଥାନ୍ତି ଖେଳ ସାମଗ୍ରୀ ତ କଲେଜରେ ବି ମିଳେ ବି ସାର୍ଟ ସାର୍ଟ ବି ଦିଅନ୍ତି ତ ଆମକୁ ଖେଳିବାକୁ ବି ବହୁତ ଭଲ ଲାଗେ ସାମଗ୍ରୀ ମଳିଲେ ତ ଖେଳିବାକୁ ବି ବହୁତ ଭଲ ଲାଗେ ଖେଳ ବି ବହୁତ ପସନ୍ଦ ଲାଗେ ଆମକୁ ତ କେତେ ସାମଗ୍ରୀ କିଣିବାକୁ ବି ଝିକା ହୁଅନ୍ତି ତ ସରକାର ଦେଲେ କେଉଁ ପିଲାମାନଙ୍କର ଆଗ୍ରହ ବି ବଢ଼ିଥାଏ